ମ୍ୟାଡ଼ାମ୍ ଆପଣଙ୍କର ତ ନୟାଗଡ଼ଟା ବହୁତ ଫେମସ୍ ଜି ଜାଗା ଥିବ ଏଠି କ'ଣ କ'ଣ ଜିନିଷ ସବୁ ଫେମସ୍ ବୋଲି ଭାବୁଛନ୍ତି ଆପଣମାନେ ଏଠି ନୟାଗଡ଼ରେ ମିଠା ଛେନାପୋଡ଼ ଫେମସ୍

ଆଉ ମନ୍ଦିର ଜଗନ୍ନାଥ ମନ୍ଦିର ଅଛି ଲଡ଼ୁବାବାଙ୍କ ମନ୍ଦିର ଅଛି ଦକ୍ଷିଣକାଳୀ ମନ୍ଦିର ଅଛି ଇମତି ସବୁ ମନ୍ଦିର ଭଲ ଭଲ ମନ୍ଦିର ସବୁ ଅଛି ଜାଗା ବି ଭଲ ଭଲ ଜାଗା ଅଛି ଆପଣ ଯାଆନ୍ତି ଦକ୍ଷିଣକାଳୀ ମନ୍ଦିର ହଁ ଦକ୍ଷିଣକାଳୀ ମନ୍ଦିର ଯାଉ ବୁଲିକି ଆସୁ ଦକ୍ଷିଣକାଳୀ ମନ୍ଦିରରେ କେଉଁ ଠାକୁର ଅଛନ୍ତି ଠାକୁରାଣୀ କାଳୀ ମାଆ ଅଛନ୍ତି ଆଉ ଯେଉଁ ଲଡ଼ୁବାବା ମନ୍ଦିରରେ କେଉଁ ଠାକୁର ଅଛନ୍ତି ମହାଦେବ ଅଛନ୍ତି ଜାଗାରକୁ ପୂଜା ହୁଅନ୍ତି ବାହାରୁ ଲୋକ ଆସନ୍ତି ଲଡ଼ୁବାବାଙ୍କୁ ଦେଖିବାକୁ ବାହାରୁ ଲୋକମାନେ ଆସନ୍ତି ସମସ୍ତେ ଆପଣଙ୍କର ପାହାଡ଼ ଉପରେ ଗୋଟିଏ ଠାକୁର ମନ୍ଦିର କ'ଣ ଅଛି ପରା ପାହାଡ଼ ଉପରେ ସେଇଟା ଆମର ପାହାଡ଼ ଉପରେ ଅଛି ମଣିନାଗ ମନ୍ଦିର ରଣପୁରରେ ଅଛି ମଣିନାଗ ମନ୍ଦିର ଆପଣ ସେଠିକି ଯାଆନ୍ତି ହଁ ହଁ ଯାଇଥିଲୁ ତାଙ୍କର କି କିଛି କିମ୍ବଦନ୍ତୀ ଅଛି ହଁ କିମ୍ବଦନ୍ତୀ ବି ଅଛି ମଣିନାଗ ମନ୍ଦିର କୁହନ୍ତି ପ୍ରସିଦ୍ଧ ଠାକୁରଙ୍କ ହଁ ଆପଣ ଯାଆନ୍ତି ସେଠିକି କେବେ କେବେ ହଁ ଯାଉ ଗଲେ କେମିତି ଯିବେ ଗଲେ ଫାଷ୍ଟ ତ ଆଗରୁ ପାହାଞ୍ଚ ହେଇଥିଲା ଗାଡ଼ିମଟର ଯିବା ପାଇଁ ରାସ୍ତା ନଥିଲା ବର୍ତ୍ତମାନ ତ ପିଚୁ ରାସ୍ତା ହେଇଗଲାଣି ଗାଡ଼ିମଟର ଯିବାପାଇଁ ବି ରାସ୍ତା ପୁରା ନିଟ୍ ଆଣ୍ଡ କ୍ଲିନ୍ ସବୁ ସଫା ହୋଇଗଲାଣି ଆଚ୍ଛା ଏ ଯେଉଁ ଲଡ଼ୁବାବା ମନ୍ଦିରକୁ ଗଲେ କେମିତି ଯିବେ ବସ୍ ଯାଉଛି କି ବସ୍ ଯାଉଛି ତୁମେ କାର୍ ନେଇକି ଯାଅ ବାଇକ୍ ନେଇକି ଯାଅ ଯେଉଁଥିରେ ବି ତୁମେ ଯାଇପାରିବ ଦେଖିକି ଆସିପାରିବ ପ୍ରସିଦ୍ଧ ଠାକୁର ତାହେଲେ ଆପଣ ନିଶ୍ଚୟ ଯିବେ ଆଉ ଦେଖିକି ବୁଲିକି ଆସିବେ ଆଉ ହଉ ହଉ